ଆମର ସେଇଠି ସାପ କାମୁଡ଼ିଲେ ପ୍ରଥମେ କରୁଛୁ ଯେ ଫାଷ୍ଟ୍ ଅରଖ କ୍ଷୀର ଦିଆଯାଉଛି ତା'ପରେ ଟିକିଏ କ୍ଷୀର ଦେବା ପରେ ତା'ପରେ ସାଙ୍ଗେ ସାଙ୍ଗେ ମେଡ଼ିକାଲ୍ ନିଆଯାଉଛି ମେଡ଼ିକାଲ୍ ଏଠୁ ଡକ୍ଟର୍ ଡକ୍ଟର୍ ଟ୍ରିଟ୍ମେଣ୍ଟ୍ କରିବେ ସେ ତା'ପରେ ତାଙ୍କର ବିଷ ଯାହା ବି ବିଷ ଚରିଯାଇଥିବ ସେଗୁଡ଼ା ସେ ବାହାର କରନ୍ତି ତା'ପରେ ସେ ଟ୍ରିଟ୍ମେଣ୍ଟ୍ କରି କେତେ କ'ଣ ବିଷ ଚଢିଯାଇଛି କ'ଣ ସେ ବିଷୟରେ ଡକ୍ଟର୍ କୁହନ୍ତି ତା'ପରେ ସେ ଠିକ୍ ଠିକ୍ କରନ୍ତି ଠିକ୍ କରିକି ପଠାନ୍ତି